ଭାରତରେ ଉତ୍ତରାଖଣ୍ଡକୁ ନିହାତି ଯିବା ଦରକାର ଯାହାକି ସେ ଜାଗା ହେଉଛି ପ୍ରସିଦ୍ଧ ଜାଗା ଏ ଉତ୍ତରାଖଣ୍ଡ ଆମ ହିନ୍ଦୁ ଧର୍ମର ସେଇଟା ବି ଭଲ ପ୍ରସିଦ୍ଧ ତୀର୍ଥସ୍ଥଳୀ ସେଠାରେ ବି ଗଙ୍ଗା ଆମର ଯାହାକି ବାହାରିଛି ଆଉ ତ୍ରିବେଣୀ ସଙ୍ଗମ ଅଛି ସେ ଜାଗାକୁ ଗଲେ ସେ ଗଙ୍ଗାରେ ସ୍ନାନ କଲେ ମଣିଷ ନିଜର ପାପ ବି କ୍ଷୟ ହୋଇଯାଏ ତା'ପରେ ଆମର ରାମଦେବ ବାବାଙ୍କ ମଠ ବି ଅଛି ଆଉ ସେ ଜାଗାକୁ ନିହାତି ଆମେ ଯିବା ସେ ତୀର୍ଥସ୍ଥଳୀକୁ ଯିବା ନିହାତି ଦରକାର